ଆମ ବରଗଡ଼ ଜିଲ୍ଲାରେ ବହୁତ୍ କିଛି କାମ ଉନ୍ନତ ଲୋକ କାମ ଚାଲିଛି ପ୍ରତ୍ୟେକ୍ ଜାଗାରେ କଲ୍ୟାଣ ମଣ୍ଡପ୍ ଆଉ ବହୁତ୍ କିଛି ମିଲି ସାରିଛେ ଆଉ ପ୍ରାକୃତିକ ସମ୍ପଦ ବି ଆମର୍ ଚାରିପାଖେ ବରଗଡ଼ର ଚାରି ଆଡ଼େ ଛୋଟ୍ ଛୋଟ୍ ଗାଁ ମାନଙ୍କୁ ବହୁତ୍ କିଛି ଅଛେଁ ତ ଆଉ ମନ୍ଦିର୍ମାନଙ୍କୁ ବି ବହୁତ୍ ସାହାଯ୍ୟ କରାହଉଛି ଆମର୍ ସରକାର୍ ଦଉଛନ୍ ଆର୍ ମନ୍ଦିର୍ ତିଆରି ବି ହଉଛେଁ ଯେମିତି ଆର୍ ମରାମତି ବି ହଉଛି ଆର୍ ଏଇ ସରକାର୍ ଆମର ମରାମତିରେ ମନ୍ଦିର୍ମାନଙ୍କୁ ବହୁତ୍ କିଛି ସାହାଯ୍ୟ କରୁଛନ୍ ଯେତେବେଲେ ଗଲେ ସେ ଖାଲି ମନ୍ଦିର୍ ବାବଦେ ଆମକୁ ପଚରା ପଚରି କରୁଛନ୍

ପରିବହନର ତ ଘର କେ ଘର୍ ଇହା କେ ନେଇ ଘରୁ ଆରୁ ଚାଲବାର୍ କେ ନେହିଁ ପଡ଼େ ଆଜ୍ଞା ଘରୁ ବାହାରଲୁ କି ଗାଡ଼ିଥି ବସିକରି ଯିବ ୟାହାଚିନି ପଞ୍ଚାୟତର ବସ୍ ବି ଚଲଲାନୁ ଯାହାକି ଲକ୍ଷ୍ମୀ ବସ୍ ବୋଲୁଛନ୍ ପଞ୍ଚାୟତ କେ ପଞ୍ଚାୟତ ପୁରା ଯାଇକିରି ଘରେ ବସଲେ ଜେନ ସ୍ଥାନ ଜାଗାରେ ଉତିରି ପାର୍ବ